ମୁଁ ବହି ବ୍ୟତୀତ ପତ୍ରିକା ପଢ଼ିବାକୁ ଭଲ ପାଏ ସେଥିମଧ୍ୟରୁ ସୁଚରିତା ଜହ୍ନମାମୁଁ କାଦମ୍ବିନୀ ପତ୍ରିକା ପଢ଼େ ଖବର କାଗଜ ପଢ଼ିବାକୁ ଭଲ ଲାଗେ ବି ମୋତେ ସମ୍ବାଦ ସମାଜ ପଢ଼େ